ମାଛ ଧରାକୁ ବୃଦ୍ଧି ଭାବରେ ଭଲ ଏବଂ ସହଜ କରିବା ପାଇଁ ଆପଣଙ୍କ ସରକାର ଠାରୁ ସହାୟକ ଆବଶ୍ୟକ କ'ଣ ମାଛ ଧରାକୁ କିଛି ସୁବିଧା ଆମର ଏଠି ନାହିଁ ବହୁତ ସବୁ ସରକାର ସରକାର ବାହାରେ ସବୁ ସୁବିଧା କରୁଛନ୍ତି ଏଠି ତ କିଛି ନାହିଁ ମାଛ ଧରିବା ପାଇଁ ସେଥିପାଇଁ ଦରକାର ଆଉ ମାଛ ମାଛ ଧରାକୁ ବୃଦ୍ଧି ଭାବରେ ଭଲ ଏବଂ ସହଜରେ ସରକାରଙ୍କ ଠାରୁ ସହାୟକ ଆବଶ୍ୟକ କ'ଣ ଆବଶ୍ୟକ ବହୁତ ସବୁ ଜିନିଷ ରହିଛି ମାଛ ଧରାକୁ କିଛି ଲୋକ ଧରନ୍ତି କିଛି ଧରୁନାହାନ୍ତି ମାଛ ଏଇରି ବହୁତ କମ୍ ସେଥିପାଇଁ ମାଛ ମାଛ ଲୋକେ ମାଛ ନଥିଲେ ଜୀବନ ନାହିଁ ମାଛ ମାଛ ମାଛ ମାଛ ନଥିଲେ ମାଛକୁ ମାଛ ଧରାକୁ ଆମେ କିଛି ସୁବିଧା ଦେଇପାରିବା ନାହିଁ କ'ଣ ପାଇଁ ମାଛ ଯଦି ଯଦି ଆମେ ଜୀବକୁ ଯଦି ମାରିଲେ ଆମ ମଣିଷ ଏ ଆମ ଆମେ କିଏ ମାରିବେ ସେଥିପାଇଁ ମାଛ ମାଛ ଧରାକୁ ଆମେ ସଂରକ୍ଷିତ କରିବା ନାହିଁ ଆଉ ମାଛ ଧରକୁ ବୃଦ୍ଧି ଭାବରେ ଭଲ ଏବଂ ସହଜରେ ଆପଣଙ୍କୁ ସହାୟତା ଆବଶ୍ୟକ ନାହିଁ ଆବଶ୍ୟକ ଥିଲେ ଆମେ ଜଣାଇବୁ ବହୁତ ସହଜରେ ଜଣାଇବୁ